ମୁଁ ଟ୍ୟୁସନ୍ ପଢ଼ାଉଥିଲି ସେ ସେଇଥିରେ ବିଭିନ୍ନ କାର୍ଯ୍ୟକ୍ରମ ଅଛିଁ ଆନୁଆଲ୍ ଫଙ୍କସନ୍ ଅଛିଁ ବାର୍ଷିକ ଉତ୍ସବ ଅଛିଁ ଯେନ୍ଟାକି ପିଲାମାନଙ୍କୁ ନେଇକରି ବିଭିନ୍ନ ପ୍ରକାର ଗୀତ ଗାଇବାକୁ ଆମେ କହୁ ଭଜନ ଗାଉ ଜଣାଣ ଗାଉ ଦେଶାତ୍ମକବୋଧ ଗାଉ ଗାଇ କରି ପିଲାମାନଙ୍କୁ ଶୁଣାଇ ଥାଉ ସେ ପିଲାମାନେ କିଛିଟା ସେଥୁରୁ ଡେଭଲପ୍ କରିକରି ଜାଣିବେ ଏବଂ ଶୁଣିକରି କିଛି କରି ଗାଇବେ ବି ସେପରି ଗୀତ ଆମେ ଗାଇବାକୁ ପସନ୍ଦ କରନ୍ତୁ କରୁ